ହେଲୋ ଗିଲି ଦା ହଁ ମତେ ଏମାର୍ଜେନସି ଯିବାର୍ ଅଛି ଦା କାଣା ଅଛେ ମୁଇଁ ସମ୍ବଲପୁର୍ ଯିବାର୍ ଅଛେ ସେନୁ ଆମର୍ କାଣା କି ଟ୍ରେନ୍ ମିସ୍ ହେଇଯାଇଛି ସେ ଟ୍ରେନ୍ରେ ଅଧା ଜଣ୍ ବସି ଯେଇଁଛନ୍ ଆମେ ଟିକେ ଲେଟ୍ରେ ପହଞ୍ଚିଲୁ ବେଲେ ଟ୍ରେନ୍ଟା ମିସ୍ ହିଯାଇଛେ ସେ ଟ୍ରେନ୍କେ ମତେ ପୁହୁଁଚାବାର୍ ଅଛେ ତୁମେ କେତେ ଜଲ୍ଦି ସେନିକେ ପହଞ୍ଚେଇ ପାର୍ବ ମତେ ବହୁତ୍ ଜଲ୍ଦି ଯିବାର୍ ଅଛେ ଆଉ ସେନ୍କେ ନାଇଁ ପହଁଚିଲେ ନେଇ ଚଲେ ସେଟା ମୋର୍ ଭାଇ ସାନ୍ଟା ଗୁଟେ ରହିଯାଇଛେ ଛୋଟ୍ ଛୁଆଟେ ସେ ମତେ ନାଁ ଦେଖ୍ଲେ କାନ୍ଦ୍ବା ଫେର୍ ସେନିକେ ମତେ କେତେ ଟାଇମ୍ରେ ପହଞ୍ଚେଇ ପାର୍ବ ଇହାଦେ ଦେଖ ଟାଇମ୍ ଏତ୍କି ହେଇଛେ ସେ ଷ୍ଟେସନ୍କେ ପହଞ୍ଚିବାର୍ ଲାଗି ମିନିମମ୍ ସେ ଷ୍ଟେସନ୍ରେ ଅଧା ଘଣ୍ଟା ଖଣ୍ଡେ ପହଞ୍ଚେଇବା ଲାଗି ବେଲେ ଅଧା ଘଣ୍ଟା ଖଣ୍ଡେ ଅଟ୍କିବା ସେନୁ ଅଟ୍କିପାର୍ବା ବେଲେ ସେତିକି ବି ସେତିକି ଟାଇମ୍ ତକ୍ ପହଞ୍ଚେଇ ପାର୍ବେ ବେଲେ କହ କହ ଆଉ ସେତେ ତୁମେ ଯେନ୍ତା କରି ହେଲେ ମତେ ସଟ୍କଟ୍ ରାସ୍ତାରେ ସେନ୍କେ ଟିକେ ପହଞ୍ଚାଇ ଦିଅ